ଆମ ଦେଶରେ ମୁଖ୍ୟତଃ କୃଷକମାନଙ୍କୁ ବହୁତ ଗୁରୁତ୍ୱପୁର୍ଣ ଦିଆଯାଏ ଏବଂ କୃଷି ବିନା ଆମ ଦେଶ ବଞ୍ଚି ପାରିବ ନାହିଁ ଆଜିକା ଦିନରେ ବହୁ ପରିମାଣରେ କୃଷକ ଆତ୍ମହତ୍ୟା କରୁଛନ୍ତି କାରଣ କୃଷକମାନେ ବିଭିନ୍ନ ପ୍ରକାରର ଋଣ ଆଣିଥାନ୍ତି ଯଥା ଚାଷ ପାଇଁ ଋଣ ନେଇଥାନ୍ତି ଏବଂ ସେହି ଚାଷ ଦ୍ୱାରା ଯାହା କିଛି ଚାଷରୁ ଫାଇଦା ହୋଇଥାଏ ସେମାନେ ସେଥିରୁ ମୂଳ ପଇସା କାଢ଼ି ଦିଅନ୍ତି ଏବଂ ଯେଉଁଠାରୁ ଋଣ ଆଣିଥାନ୍ତି ତାଙ୍କୁ ଋଣ ସହ ସୁଦ୍ଧ ଆକାରରେ ସୁଜି ଥାନ୍ତି ମାତ୍ର ବହୁ କ୍ଷେତ୍ରରେ କିଛି ପ୍ରାକୃତିକ ବନ୍ୟା କିମ୍ବା ମରୁଡ଼ି ଯୋଗୁଁ ବା ଠିକ୍ ମାତ୍ରାରେ ବର୍ଷା ନ ହେବାରୁ ଚାଷ ଖରାପ ମଧ୍ୟ ହୋଇଥାଏ କିମ୍ବା ଅତ୍ୟଧିକ ବର୍ଷା ମଧ୍ୟ ହୋଇଥିବାରୁ ଚାଷ ଖରାପ ହୋଇଥାଏ ଯାହା ଫଳରେ ଅନେକ କୃଷକ ଆତ୍ମହତ୍ୟା କରିଥାନ୍ତି କାରଣ ସେମାନେ ଅନେକ ପ୍ରକାର ଋଣରେ ବାନ୍ଧି ହୋଇ ରହିଥାନ୍ତି କିନ୍ତୁ ସେମାନଙ୍କୁ ଆଉ ସେହି ଋଣ ସୁଝିବା ପାଇଁ କ୍ଷମତା ନ ଥାଏ ସେଥିପାଇଁ ସରକାର ବହୁ ପରିମାଣରେ କୃଷିମାନଙ୍କୁ ବା କୃଷକଙ୍କୁ ଗୁରୁତ୍ୱ ଦେବା ଆବଶ୍ୟକ ଏବଂ ଆଜିକା ଦିନରେ ସରକାର କୃଷକମାନଙ୍କୁ ସାହାଯ୍ୟ ଯୋଗାଇ ଦେବା ଦ୍ୱାରା କୃଷି ଆତ୍ମହତ୍ୟାରୁ ବଞ୍ଚିତ ମଧ୍ୟ ହୋଇପାରିବେ ଏବଂ ଅନେକ କୃଷୀଙ୍କ ଆତ୍ମହତ୍ୟା ମଧ୍ୟ କମିଯିବ ସରକାର ବହୁ ବିଭିନ୍ନ ପ୍ରକାର ଯୋଜନା ତିଆରି କରି କୃଷକମାନଙ୍କୁ ଋଣ ଦେବା ବା ଅର୍ଥ ଆକାରରେ ଦେବା ଯୋଗାଇ ଦିଆଯାଉଛି ଯାହା ଫଳରେ କୃଷିମାନେ ନିଜ ଜୀବନ ବା ଦୈନନ୍ଦିନ ଜୀବନରେ ଠିକ୍ ଦିଶାରେ ନେବା ସଙ୍ଗେ ସଙ୍ଗେ ନିଜ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ୁଛନ୍ତି ସେହିପରି କାଳିଆ ଯୋଜନା ମଧ୍ୟ ଗୋଟିଏ ଯୋଜନା ଯାହାକି ରୁ କୃଷିକମାନଙ୍କୁ ବା କୃଷିମାନଙ୍କୁ ଯୋଗାଇ ଦିଅଯାଉଛି ଯାହା ଗୋଟିଏ ଜରିଆ ସରଙ୍କାରଙ୍କର ଯୋଉଁଥିରେ ସରକାର ଚାଷିମାନଙ୍କର ସିଧା ଏକାଉଣ୍ଟରେ ପଇସା ଯୋଗାଇ ଦେଉଛନ୍ତି ଯାହା ଫଳରେ ଅନେକ ଚାଷୀ ଭଲ ଭାବରେ ଚାଷ କରିପାରୁଛନ୍ତି ଏବଂ ଏତାଦ୍ୱାରା ଅନେକ କୃଷି ଅନେକ କୃଷି ବା ଅନେକ କୃଷକ ଆତ୍ମହତ୍ୟା ମଧ୍ୟ କମ ହେବାରେ ଲାଗିଛି